ଭଲ ଅଛ ହଁ ସବୁ ଭଲ ଅଛନ୍ତି ଘରେ ବି

ହଁ ପା ସେଇଆ ରଜପର୍ବ ପାଖାପାଖି ଆସିଲାଣି ସେ ଅମଳ ଟିକିଏ ରିତିନିତି ଅଛି ବାକି ଅଛି ତ ଟିକିଏ କରିବା ତମର କଣ କରିବ ଭାବୁଥିଲ ସେଇଟା ହିଁ ପଚାରୁଥିଲି କଲ୍ କରିଥିଲି

ହେଲେ କେମିତି ରଜପର୍ବ ପାଖାପାଖି ଆସୁଛି କଣ ସବୁ ଚାଲିଛି

ସେଇଆ ଏଇଠି ବୋଲି କହିଲି ସେଇଟା ରଜପର୍ବ ଟିକିଏ ଇଏ ଆସୁଛି ଟିକିଏ ସବୁ ହେବ ଆଉ ଅମଳ କଣ କରାହେବ କେମିତି ତା ବିଷୟରେ ଟେନସନ୍ ଅଛି କରାହେବ ଆରବର୍ଷ ପୋକ ହେଇଯାଇଥିଲା ତ ଆଣିଥିଲି ଏବର୍ଷ ସବୁ ମାନେ ଲାଭରେ ଅଛୁ ନା ଫାଇଦାରେ ଅଛୁ ଜଣା ପଡ଼ିବ ଇଏ କଲାପରେ ତ ଦେଖିବା ଆଉ କଣ ହେଉଛି

ହଁ ଶୁଣୁନୁ ଗୋଟେ କଥା ଶୁଣେ କାଲି ଆସେ ଘର ଆଡ଼େ କାଲି ଆସେ ସକାଳେ ଘରେ ଇଏ ଜଣେ ଆସିଛନ୍ତି ତ ମୁଁ ରଖୁଛି ପରେ କଥା ହେଉଛି ଆଁ